ଚୁଲିରେ ରୋଷେଇ କରୁଥିବା ସମୟରେ ନିଜ ପାଖରେ ନିଜ ଠାରୁ ଚୁଲିକୁ ଟିକିଏ ଦୂରେଇ ରଖିବା ଦରକାର ଏବଂ କାଠ ଗୁଡ଼ିକ ଚୁଲି ମୁହଁରେ ଭଲ ଭାବରେ ସଜେଇ ଜଳେଇବା ଦରକାର କାରଣ ସମ୍ଭାବନା ଥାଇ ପରେ କାଠ ଛିଟକି ଆସି ନିଜ ଦେହରେ ପଡ଼ିବାର କିମ୍ବା ନିଆଁ ଲାଗିଯାଇଥିବାର ଏବଂ ସେହି ସମୟରେ ନିଜ ପାଖରେ ପାଣି ଥିବା ଦରକାର ଯଦି ବା ନିଆଁ ଲାଗିଯାଇପରେ ପାଣିରେ ତାହାକୁ ଛପେଇ ଦେବା ଦରକାର ଏବଂ ଗ୍ୟାସରେ ରୋଷେଇ କରୁଥିବା ସମୟରେ କିମ୍ବା ସେଥିରେ କଡ଼େଇରେ ତେଲ ପକଉଥିବା ସମୟରେ କଡ଼େଇ ତାତି ସାରିବା ପରେ ତେଲ ପକେଇବା ଦରକାର କାରଣ ପାଣି ଥିଲେ କଡ଼େଇରୁ ଛିଟକା ତେଲ ଛିଟିକି ଆସି ନିଜ ଦେହରେ ପଡ଼ି ଫୋଟକା ହୋଇଯାଏ ଏବଂ ଗ୍ୟାସରେ ରୋଷେଇ କରୁଥିଲେ ରୋଷେଇ କରିବା ସମ ପରେ ଗ୍ୟାସ୍ କୁ ବନ୍ଦ କରିବା ଦରକାର କାରଣ ଗ୍ୟାସ୍ ଟାଙ୍କି ଫାଟିବା ଦ୍ୱାରା ଘର ଜାଳି ପୋଡ଼ି ପାଉଁଶ ହୋଇଯାଇଥାଏ